ଭାରତରେ ବହୁତଗୁଡ଼ିଏ ପ୍ରସିଦ୍ଧ ନୃତ୍ୟଶୈଳୀ ଅଛି ଯେମିତିକି ଓଡ଼ିଶୀ କଥକଲି ଏମିତି ବହୁତଗୁଡ଼ାଏ ନୃତ୍ୟ ଅଛି ପ୍ରତ୍ୟେକ ରାଜ୍ୟର ଅଲଗା ଅଲଗା ନୃତ୍ୟଗୁଡ଼ା ଅଛି ସେମିତି ମୋତେ ବହୁତ ପସନ୍ଦ ହେଉଛି ଓଡ଼ିଶୀ ନୃତ୍ୟ ଯାହା ଦ୍ୱାରାକି ଓଡ଼ିଶୀରେ ଯେମିତି ମୋତେ ପସନ୍ଦ ଲାଗେ ତା'ର ହାତର ଭଙ୍ଗୀ ତା'ର ଆଖି ଦ୍ୱାରା ଏକ୍ସପ୍ରେସନ୍ ସେଗୁଡ଼ା ହିଁ ମୋତେ ବହୁତ ଭଲ ଲାଗେ କାରଣ ଓଡ଼ିଶୀ ତା'ର ମ୍ୟୁଜିକ୍ ବଳରେ ସେ ଅନ୍ୟକୁ ବିନା ଲିପ୍ସିଂ ବା ବିନା ପାଟି ହଲାଇକି ସେ ତା'ର ବାଗ ଢଙ୍ଗରେ ସେ ଅନ୍ୟକୁ ଦର୍ଶାଇ ଦିଏ ଯେ ମୁଁ କ'ଣ କହିବାକୁ ଚାହୁଁଛି କ'ଣ ଚାଲିଛି ଏବଂ ତା'ର ନୃତ୍ୟର ଶୈଳୀ ଏବଂ ସେଠାରେ ଦେଖାଯାଆନ୍ତି ଯେମିତି ଭାବରେ ସେମାନେ ତାଙ୍କର ସାଜସଜ୍ଜା ହୋଇଥାଏ ତାଙ୍କର ନୃତ୍ୟ ହୋଇଥାଏ ସେଗୁଡ଼ା ବହୁତ ନିଆରା ଏବଂ ବିରଳ ସମସ୍ତେ ଓଡ଼ିଶୀ ନୃତ୍ୟ ଦେଖି ସମସ୍ତେ ଆଚମ୍ବିତ ମଧ୍ୟ ହୋଇଯାଆନ୍ତି ଯେ କେମିତିରେ ଏମିତି ଜଣେ ବିନା କଥା କୁହାରେ ବିନା ସଙ୍ଗୀତରେ ସେ ଏତେ ଭଲ ଭାବରେ ପ୍ରଦର୍ଶନ କରିପାରିଲା ଏହି ଜିନିଷଟାକୁ ଯେ ତାଙ୍କର ଆତ୍ମାକୁ ମଧ୍ୟ ସେହି ଜିନିଷଟା ଛୁଇଁ ଯାଏ ତ ଏହା ଦ୍ୱାରା ଆମେ ଲୋକମାନଙ୍କୁ ମୋହିତ ମଧ୍ୟ କରିପାରିଥାଉ ଏଥିପାଇଁ ମୋତେ ଭାରତର ଓଡ଼ିଶୀ ନୃତ୍ୟଟି ମୋତେ ବହୁତ ପସନ୍ଦ ଲାଗେ କାରଣ ମୁଁ ଗୋଟେ ଓଡ଼ିଆ ଏବଂ ମୁଁ ଓଡ଼ିଶାରେ ରୁହେ ତ ମୋତେ ସେଥିପାଇଁ ମୋତେ ଓଡ଼ିଶୀ ନୃତ୍ୟ ବହୁତ ପସନ୍ଦ ମଧ୍ୟ ଲାଗେ